ଖେଲ୍ ଖେଲ୍ଲେ ସବୁ ଲୋକ୍ ପଜେଟିଭ୍ ଏଖା ରହେସନ୍ ଖେଲ୍ ଖେଲ୍ବା ଦ୍ୱାରା ଯେନ୍ଟା ବଡି କିଛି ରୋଗ୍ ନାଇଁ ହୁଏ ସବୁବେଲେ ପୁରା ସୁସ୍ଥ ଥିବା ମଣିଷ ଆର୍ ଜଣେ ସ୍ପୋର୍ଟ୍ ପର୍ସନ୍ ହେଲେ ସକାଳୁ ଉଠିକିନା ରନିଙ୍ଗ୍ ଫନିଙ୍ଗ୍ କରିକିନା ଯାହା ତାର୍ ଅଛେ କ୍ରିକେଟ୍ ହୋଉ କି ଫୁଟ୍ବଲ୍ ହୋଉ ଜାଣା ବି ଖେଲ୍ଲେ ତାକର୍ ଶରୀର୍ ପୁରା ଫିଟ୍ନେସ୍ଟା ପୁରା ବଢ଼ିଆ ଥିବା ସୁସ୍ଥ ଥାଇକିନା ପୁରା ବହୁତ୍ ଭଲ୍ ଥିସନ୍ ଆଉ ଖେଲ୍ ଖେଲ୍ବା ଦ୍ୱାରା ଆମର୍ କିଛି ଆଗ୍କେ ଯେନ୍ଟା ବଢ଼୍ବାର୍ ଲାଗି ବି ଆମର୍ ହେଇପାର୍ସି ଯେନ୍ଟା କେରିଅର୍ ବି ରୁହେ ଯେନ୍ଟା କେନୁ ପହେଲା କେନୁ ଆମର୍ ଯେନ୍ତା ଷ୍ଟେଟ୍ ଲେବଲ୍ ବି ହୋଉ କି କିଛି ଖେଲ୍ ଖେଳିକିନା ହୋଉ ତାପରେ ଯେନ୍ଟାକି ଆମର୍ ଆ ଆଘକୁ ବି ବଢ଼ାଇବାର୍ ଲାଗି ବି କିଛିଟା ଥାଏ ଆଉ କ୍ରିକେଟ୍ ଦ୍ୱାରା ବହୁତ୍ କିଛି ହିପାରେ ଯେନ୍ଟାକେନୁ